ଯେମିତିକି ଆପଣ ଦେଖନ୍ତୁ ନକ୍ଷେତ୍ରରେ ବହୁତ ବିଭିନ୍ନ ପ୍ରକାରର ବ୍ରହ୍ମାଣ୍ଡ ଅଛି ଅଧ୍ୟୟନ ଅଛି ବହୁତ ପ୍ରକାରର ତ ସେଠାରେ ବୁଧ ଶୁକ୍ର ପୃଥିବୀ ତାପରେ ଶନି ଅରୁଣ ବରୁଣ ମଙ୍ଗଳ ବହୁତ ପ୍ରକାରର ବିଭିନ୍ନ ପ୍ରକାରର ବ୍ରହ୍ମାଣ୍ଡ ଅଛି ତ ଆମେ ସେଟା ମାଇକ୍ରୋସ୍କୋପ୍ରୁ ଦେଖୁଛୁ ସେଇଟା ଦେଖୁଛୁ ଆମେ କେମିତି ରହୁଛି ସେଇଟା ତ ଆମକୁ ସେଇଟା ଆମେ ସେଟା ଶିଖିପାରୁଛୁ ବୋଲି ମୁଁ ଭାବୁଛି ସେଇଟା ତ ଆମେ ସେଇଟା ଜାଣିଛୁ ପଢ଼ିବାରେ ବି ଅଛି ସେଇଟା ଯେ ବ୍ରହ୍ମାଣ୍ଡରେ କେତେକ ବିଭିନ୍ନ ପ୍ରକାରର ନକ୍ଷତ୍ରଯାକ ଅଛି ସେଠି ଆମକୁ ସେ ମାନେ ଦେଖିବାକୁ କେମିତି କେମିତି ଅଛି ବୋଲି ତ ଆମେ ସେଇଟା ବ୍ରହ୍ମାଣ୍ଡରେ ଦେଖିଛୁ ଯେ ବହୁତ ପ୍ରକାରର ନକ୍ଷତ୍ର ଅଛୁ ତ ପୃଥିବୀ ଅଛି ତାପରେ ମଙ୍ଗଲ ଅଛି ଅରୁଣ ବରୁଣ ଶନି ବୁଧ